ଆଜିକାଲିର ପିଲାମାନେ ସକାଳୁ ଉଠି ଗେମ୍ ଖେଳିବାକୁ ବହୁତ ପସନ୍ଦ କରୁଛନ୍ତି ମୋବାଇଲ୍ରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ କିଛି କହି ସେମାନଙ୍କୁ ବୁଝାଇବାର ଯେ ଏଇଟା କଲେ ସେମିତି ହବ ସେମାନଙ୍କୁ ବୁଝାଇ ସୁଜେଇ କରି ବାହାରେ ଫୁଟବଲ୍ କିମ୍ବା କ୍ରିକେଟ୍ ହକି ଏସବୁ ଖେଳାଇ ଶରୀର କିଛି ଡ଼େଭ୍ଲପ୍ କରିବ ମଧ୍ୟ ଆଉ ଘରେ ପସନ୍ଦ ନ ହେଲେ ସେମାନେ ଫ୍ରି ଫାୟାର୍ ପବ୍ଜି ଖେଳି ସବୁ ବେକାର ହେଇଯିବେ କିଛି କରିପାରବେ ନାହିଁ ହୋଇ ପଡ଼ିଥିବେ କିଛିି କରିପାରିବେ ନାହିଁ ଗେମ୍ରେ ପୁରା ପାଗଳ ହେଇଯାଉଛନ୍ତି କେତେ ମରୁଛନ୍ତି କେତେ କ'ଣ ହେଉଛନ୍ତି ନ ଖେଳିବା ହିଁ ବହୁତ ଭଲ ସେଥିପାଇଁ ମୁଁ ଅନୁରୋଧ କରୁ ଅଛି ଯେ ଲାଇନ୍ ଖେଳ ଖେଳନ୍ତୁ ସକାଳେ କିମ୍ବା ସନ୍ଧ୍ୟାରେ କିଣିବାକୁ ଚେଷ୍ଟା କରନ୍ତି ସେମାନଙ୍କୁ କେମିତି ଉତ୍ସାହିତ କରି ନେଇକି ମୋର ଦାୟିତ୍ୱ ଅଟେ ଏମିତି ମୁଁ ବୁଝାଇ ସୁଝାଇ ସେମାନଙ୍କୁ ତ କରିବା ପାଇଁ ଚେଷ ଚେଷ୍ଟା ଗାଡ଼ିଟା ସ